କେଉଁ ବିଷୟରେ କିଛି ଲେଖିବାକୁ ହେଲେ ଆମେ ତାହା ବିଷୟରେ ବହୁତ ଭଲ ଭାବରେ ଜାଣିଯିବା ଦରକାର କାରଣ କିଛି ଲେଖିବା ଆଗରୁ ଆମେ ତାହାକୁ ଭଲସେ ଭାବିକି ସେହି ବିଷୟରେ ଭଲ ଭାବରେ ଚିନ୍ତା କରିକି ସେହି ବାବଦରେ ଆମେ ଲେଖିବାକୁ ହୋଇଥାଏ ଯଦି ଆମେ କିଛି ବିଷୟ ଲେଖିବାକୁ ଇଚ୍ଛା କରୁ ଚାହେଲେ ସେହି ବିଷୟକୁ ସମସ୍ତଙ୍କୁ ଭଲ ଭାବରେ ଭଲ ଲାଗିବା ଦରକାର କାରଣ ବହୁତ କିଛି ଏମିତି ଲେଖା ଅଛି ବିଷୟ ଅଛି କବିତା ମଧ୍ୟ ଅଛି ଯେଉଁଟାକି ସମସ୍ତଙ୍କୁ ଭଲ ଲାଗିନଥାଏ କାରଣ ସେହି ପ୍ରକାର କାମ ଯଦି ସମସ୍ତଙ୍କୁ ଭଲ ଭାବରେ ଭଲ ଲାଗେ ତାହେଲେ ତାକୁ ଲୋକେ ସମସ୍ତେ ମଧ୍ୟ ସେହି କାମ କରିବାକୁ ଭଲ ପାଆନ୍ତି କିନ୍ତୁ ଆଜିକାଲି ଲୋକେ ସେହି ପ୍ରକାର କାମ ମଧ୍ୟ କରିବାକୁ ଇଚ୍ଛା କରୁନାହାନ୍ତି କାରଣ କିଛି ଭଲ କାମ କରିବାକୁ ଲୋକଙ୍କର ଭଲ ମଧ୍ୟ ଇଚ୍ଛା ଥିବା ଦରକାର କାରଣ କିଛି ବିଷୟ କିଛି ସମ୍ବେଦନଶୀଳ କିଛି ଚିଠି ପତ୍ର ହେଉ କିମ୍ବା ଆହୁରି ଅଧିକ କିଛି ବି କାମ ଥାଉ ତାହେଲେ ସେହି କାମକୁ ଆମେ ଭଲ ଭାବରେ କରିବା ଦରକାର କାରଣ ଆଜିକାଲି କେହି ମଧ୍ୟ ସେହି ପ୍ରକାର କାମ କରିବାକୁ ଇଚ୍ଛା କରୁନାହାନ୍ତି ଲୋକେ ଯଦି ସେହି ପ୍ରକାର ଇଚ୍ଛା କରିବା କରନ୍ତି ତାହେଲେ ଆମେ ତାକୁ ବହୁତ ଆଗକୁ ନେବା ପାଇଁ ଇଚ୍ଛା କରିବା କାରଣ ଲୋକେ ସେହି ପ୍ରକାର କାମ କରିଲେ ତାହାକୁ ଆଗକୁ ନେଇ ହୋଇଥାଏ କିନ୍ତୁ ତାହା ଆଗକାଳରେ ଲୋକେ ବହୁତ ଭଲ କଥା ମାନ ଲେଖିବାକୁ ଇଚ୍ଛା କରୁଥିଲେ କିନ୍ତୁ ଆଜିକାଲି ସେହି ପ୍ରକାର କାମ ମଧ୍ୟ କେହି କରିବାକୁ ଇଚ୍ଛା କରୁନାହାନ୍ତି ଯଦି ସେହି ପ୍ରକାର କାମ କଲେ ଆଜିକାଲି ଲୋକେ କେହି ମଧ୍ୟ ମୋବାଇଲ୍ ଫୋନ୍ ଇଣ୍ଟରନେଟ୍ କିମ୍ବା ଟି ଭି ଏହି ପ୍ରକାର ଦ୍ରବ୍ୟକୁ ଧ୍ୟାନ ଦେବାକୁ ଇଚ୍ଛା ମଧ୍ୟ କରିବି ନାହିଁ ସେଇଥିପାଇଁ ସବୁବେଳେ ଆମେ ବିଷୟ କିଛି ବି ବିଷୟ ଉପରେ ଲେଖିକି ତାହା ବିଷୟରେ ଆମେ ଆଗକୁ କେମିତି ଭଲ ଭାବରେ ଜାଣି ଶିଖିପାରିବା ସେହି କାମ କରିବାକୁ ଆମକୁ ଇଚ୍ଛା ହୋଇଥାଏ କିନ୍ତୁ ଲୋକେ କ'ଣ ଭାବିବେ କ'ଣ କହିବେ ଏହି କଥା ଖରାପ ଲାଗିଥାଏ ଭାରତରେ ମଧ୍ୟ ଏହି ପ୍ରକାର କାମ କରିଥାନ୍ତି ଲୋକ କିନ୍ତୁ କ'ଣ ଭାବିବେ ବୋଲି ତାହା ମଧ୍ୟ କେହି କରିନଥାନ୍ତି